ଆମ ସୋନପୁର ଜିଲ୍ଲାରେ ବିଭିନ୍ନ କାରିଗରୀ ଏବଂ କଳା କୌଶଳୀ ମାନେ ଅଛନ୍ତି ଯେଉଁମାନଙ୍କ ଦ୍ୱାରା ଆମ ସୋନପୁର ଜିଲ୍ଲା କଳା ଓ କାରିଗରୀ ବିଦ୍ୟାରେ ପ୍ରସିଦ୍ଧ ଅଟେ ଆମ ସୋନପୁର ଜିଲ୍ଲାରେ ଜିଲ୍ଲା ସମ୍ବଲପୁର ଶାଢ଼ୀ ପାଇଁ ପ୍ରସିଦ୍ଧ ଅଟେ ହଳଧର ନାଁ ଜଣେ ପୁରସ୍ ଏମିତି କଳାକାର ଯିଏକି ବହୁତ ପ୍ରସିଦ୍ଧ ଅଟନ୍ତି ଏବଂ ତାଙ୍କୁ ପ୍ରତିକୋଣରେ ଲୋକମାନେ ଜାଣନ୍ତି ସମ୍ବଲପୁର ଜିଲ୍ଲାରେ ପିତ୍ତଳ ଧତୁ ଏବଂ ଟେରାକୋଟା ଘରୋଇ ସାମଗ୍ରୀ ଇତ୍ୟାଦି ମଧ୍ୟ ବହୁତ ସୁନ୍ଦର ଭାବରେ ତିଆରି କରାଯାଇଥାଏ ଏଠାରେ ବିଭିନ୍ନ ପ୍ରକାର କପା ଟସର ରଶମ ହସ୍ତତନ୍ତ୍ର ସବୁ କପଡ଼ା ତିଆରି ହୋଇଥାଏ ହୋଇଥାଏ କପା ଦ୍ୱାରା ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଜିନିଷ ତିଆରି ହୋଇଥାଏ ଏବଂ ରେଶମ ଦ୍ୱାରା ହସ୍ତତନ୍ତ୍ର ଯେମିତିକି ଗୋଡ଼ ପୋଛା ସୁନ୍ଦର ସୁନ୍ଦର ସୁନ୍ଦର ଚୁଡ଼ି ଷ୍ଟାଣ୍ଡ ଏବଂ କାନ୍ଥରେ ଓହ୍ଲେଇଲେ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ସୁନ୍ଦର କପଡ଼ାରେ ତିଆରି ହସ୍ତତନ୍ତ୍ର ସବୁ ଦେଖାଯାଏ ବାଉଁଶ ଦ୍ୱାରା ତିଆରି ଆସବାବପତ୍ର ମଧ୍ୟ ଆମ ସୋନପୁର ଜିଲ୍ଲାରେ ବହୁ ସୁନ୍ଦର ଭ ସୁନ୍ଦର ସୁନ୍ଦର ଜିନିଷ ମିଳିଥାଏ ବିଭିନ୍ନ ପ୍ରକାର କାଠ ସାମଗ୍ରୀ ମଧ୍ୟ ମିଳିଥାଏ